ଚାଷ କାମରେ ଏଛେନ ବହୁତ ମେସିନ୍ ମାନେ ଆସିଲାନ ଯେନ୍ତା କି ଲଟା ବାଛିବାର ଲାଗି ମେସିନ୍ ଦେଇଛେ ସବୁ ଧାନ କାଟିବାର ଲାଗି ହେଇଛେ ଧାନ ମଡ଼ାମା ଲାଗି ବି ମେସିନ୍ମାନେ ହେଇଛେ ଆଉ ମାଛ ଧାରବାର ଲାଗି ବି ସୁବିଧା ମାନେ ହେଇଛେ ନୂଆ ନୂଆ ଟେକ୍ନୋଲୋଜି ହେଇଛେ ଆଉ ଗୁରସ ଉତ୍ପାଦନ କରିବା ଲାଗି ଗୁରସ ଗୁରସ ବାହାର କରିବାର ଲାଗି ମେସିନ୍ମାନେ ବାହାରିଛି ଯେନ୍ତା କି ଆମର ହାତରୁ ବାହାର ହାତରୁ ବାହାର କରିବାକେ ପଡ଼ିବାର ପଡ଼୍ବା ତା ମେସିନ୍ ମାଧ୍ୟମରେ ଗୁରସ ବି ବାହାରୁଛେ ସେଟା ଫିର ଠିକ୍ରେ ଆମର ସେଇ ଜାଗାରେ ଜମା ହୋଇ ଯାଉଛେ ଆମର ଚାଷ କାମ ଲାଗି ତ ସବୁ ମେସିନ୍ମାନେ ବାହାରିଛେ ଆମେ ଧାନ କାଟିକରି ଧାନ ସେନୁ ସାଙ୍ଗେ ସାଙ୍ଗେ କାଟିକରି ସେ ଧାନ ବାହାରି ଯାଉଛେ ସେ ଫ୍ରେଶ୍ ହେଇକିରି ଫ୍ରେଶ୍ ସବୁ ଗୁଣ ମାନେ ପଲେଇ ଯାଉଛେ ଖାଲି ଧାନ ଧାନ ଖାଲି ବାହାରି ଯାଉଛେ ଯେନ ଟା କି ଆମେ ଡାଇରେକ୍ଟ୍ ପେକିଙ୍ଗ୍ କରୁଛୁଁ